ଓଡ଼ିଶା ବର୍ତ୍ତମାନ ଧୀରେ ଧୀରେ ତା'ର କ୍ରୀଡ଼ା ପ୍ରତି ମଧ୍ୟ ଅଗ୍ରଗତି ହେଉଛି ଓଡ଼ିଶାରେ ପ୍ରମୁଖ କ୍ରୀଡ଼ା ମଧ୍ୟରୁ ହକି ଅନ୍ୟତମ ଏହି କ୍ରୀଡ଼ା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି ଏବଂ ଏହି କ୍ରୀଡ଼ାକୁ ଆଗକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ବେସରକାରୀ ଏବଂ ସରକାରୀ କର୍ପୋରେଟ୍ ମଧ୍ୟ ଏହାକୁ ସହାୟତା କରିଥାନ୍ତି ଏହି କ୍ରୀଡ଼ା ପାଇଁ ଏବଂ ଅନ୍ୟ କ୍ରୀଡ଼ା ପାଇଁ ମଧ୍ୟ ପ୍ରାୟତଃ ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡ଼ାକ ଅତ୍ୟନ୍ତ ଆନନ୍ଦମୟ ହୋଇଥାନ୍ତି କ୍ରୀଡ଼ାକୁ କେମିତି ଆଗକୁ ନେବା ଏବଂ କ୍ରୀଡ଼ାକୁ ବିଶ୍ୱସ୍ତରରେ ମଧ୍ୟ ପହଞ୍ଚାଇବା ପାଇଁ ଓଡ଼ିଶା ପ୍ରମୁଖ ବର୍ତ୍ତମାନ ସମୟରେ ହକି ହେଉଛି ମୁଖ୍ୟତମ କାରଣ ଏହି କ୍ରୀଡ଼ାରେ ପ୍ରାୟତଃ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନେ ନିଜକୁ ଉଲ୍ଲେଖ କରାଇ ଏବଂ ତାଙ୍କର ଆର୍ଥିକ ଏବଂ ବିଭିନ୍ନ ପ୍ରକାର ସହାୟତା କରିଅଛନ୍ତି ଏହି କ୍ରୀଡ଼ାକୁ ଆମେ ଓଡ଼ିଶାବାସୀ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଆଗେଇ ଯାଇଅଛୁ ଏଥିମଧ୍ୟରୁ ଏହି କ୍ରୀଡ଼ାକୁ ବେସରକାରୀ ସଂସ୍ଥା ଯେମିତିକି ନନ୍ ପୋର୍ଟେବୁଲ୍ ଏବଂ ପୋର୍ଟେବୁଲ୍ ସଂସ୍ଥା ଗୁଡ଼ାକ ମଧ୍ୟ ପାଣ୍ଠି ଦ୍ୱାରା ଏହାକୁ ଆର୍ଥିକ ସହାୟତା ପ୍ରଦାନ କରିଅଛନ୍ତି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଛାତ୍ରବାସ ଯୋଜନା ଉଣେଇଶହ ପଞ୍ଚାଅଶୀ ମସିହାରେ ଆରମ୍ଭ ହୋଇଥିଲା ଏହାଦ୍ୱାରା ବିଭିନ୍ନ ପ୍ରକାର ଯୁବକ ଯୁବତୀ ସମସ୍ତେ ଏହି ଛାତ୍ରବାସରେ ବସବାସ କରି କ୍ରୀଡ଼ାକୁ ଶିଖିଥିଲେ ଏବଂ ଶିଖି ଆସୁଅଛନ୍ତି ଏବଂ ଆମର ଓଡ଼ିଶାବାସୀଙ୍କ ଆଶା ଅଛି ଯେ ବିଶ୍ୱସ୍ତରରେ ହକିକୁ ଆମେ ମୁଖ୍ୟ ପ୍ରାଧାନ୍ୟ ଦେଇ ଆଗକୁ ବଢ଼ାଇବା